ହଁ ମୁଁ ଚିତ୍ରାଙ୍କନ କ୍ଲାସ୍ଟା ନେଇଛେ ଯେହେତୁ ଆମ ସ୍କୁଲ୍ରେ ଆର୍ଟ କ୍ଲାସ୍ ଥିଲା ଆଉ ଆର୍ଟ କ୍ଲାସ୍ରେ ଆମକୁ ଆମ ଟିଚର୍ମାନେ ୟା ଗୁରୁଜୀମାନେ ଚିତ୍ର ଶିଖାଉଥିଲେ ଡ୍ରଇଂ ଶିଖାଉଥିଲେ ଯେଉଁଥିରେ ଆମେମାନେ ଛୋଟ ଛୋଟ ଡ଼ାଇଗ୍ରାମ୍ କରୁଥିଲୁ ଆସ୍ତେ ଆସ୍ତେ ବଡ଼ ଡ଼ାଇଗ୍ରାମ୍ ଆସ୍ତେ ଆସ୍ତେ ଭଲ ଡ଼ାଇଗ୍ରାମ୍ କଲୁ ଆଉ ତାପରେ ଆମେ ଚିତ୍ର ଶିଖିଲୁ କହୁନି କିି ଏତେ ଭଲ ଶିଖିଲୁ ବଟ୍ ଯାହା ଦରକାର ଥିଲା ଆମ ପାଇଁ ଆଜିକା ଡ଼େଟ୍ରେ ଜୁଲୋଜିରେ ଡ଼ାଇଗ୍ରାମ୍ ଦରକାର ସେଇ ଲେଭେଲ୍ର ଡ଼ାଇଗ୍ରାମ୍ ଆମେ ଶିଖିଥିଲୁ ଆଉ ଶିଖିଛୁ ଆଉ ସେଇ ସେଇ କ୍ରେଡ଼ିଟ୍ଟା ଆମ ଟିଚର୍ଙ୍କୁ ଦେବାକୁ ଚାହୁଁଛୁ କାହିଁକିନା ତାଙ୍କେ ଯଦି ନଥାନ୍ତେ ଆମେ ଜଷ୍ଟ ନର୍ମାଲ୍ ଶିଖିଥାନ୍ତୁ ବଟ୍ ତାଙ୍କେ ସାର୍ ଆମକୁ ବହୁତ ଜିନିଷ ଶିଖେଇଲେ ଏଇଟାକୁ ଏମିତି କଲେ ହେବ ପେନ୍ସିଲ୍ କେମିତି ଧରାଯାଏ କେମିତି ପେପର୍ରେ ତମେ କଲେ ଭଲ ଦେଖାଯାଏ ତମ ପେନ୍ସିଲ୍ର ଧରିବ ଧରିବାର ୱେ କେମିତି ତମ ହ୍ୟାଣ୍ଡ ମୁମେଣ୍ଟ କ'ଣ ୟା ବିଷୟରେ ଆମ ଟିଚର୍ମାନେ ଆମକୁ ଶିଖଉଥିଲେ ଯେତେବେଳେ ଆମେ ଚତୁର୍ଥରୁ ଆମେ ଡ୍ରଇଂ ଶିଖିବା ଷ୍ଟାର୍ଟ କରିଥିଲୁ ଆଉ ଅପ୍ଟୁ ଅଷ୍ଟମ ୟା ନବମ ଯାଏଁ ଆମର ଆର୍ଟ କ୍ଲାସ୍ ଥିଲା ତାପରେ ଆମର ଆଉ ଆର୍ଟ କ୍ଲାସ୍ ନାହିଁ ତ ଏବେ ଆମର ପ୍ରୋଜେକ୍ଟ ୟା ପ୍ରାକ୍ଟିକାଲ୍ ଏଇସବୁରେ ଆମେ ଡ୍ରଇଂ କରୁଛୁ ଏହା ଥିଲା ଆମର ଗୋଟିଏ ଏହା ଥିଲା ଆମର ଗୋଟିଏ ପ୍ରୋସେସ୍